ଆମ ଅଞ୍ଚଳରେ ରଜସମୟରେ ଆସେ ମୌସୁମୀ ଆଷାଢ଼ ଶ୍ରାବଣ ମାସରେ ଆମର ପ୍ରବଳ ବର୍ଷା ହୁଏ ସେହି ସମୟରେ ଚାଷବାସ ହୁଏ ଆଉ ସ୍ୱାଭାବିକ ବର୍ଷା ଆମର ପ୍ରବଳ ହୁଏ ଆଜିକାଲି ତ ସବୁ କ୍ଷେପଣାସ୍ତ୍ର ପଡ଼ିକିରି ଆମର ଲଘୁଚାପ ହେଉଛି ଲଘୁଚାପ ଜନିତ ବର୍ଷା ହୁଏ ଆଡ଼େ କୃତ୍ରିମ ବର୍ଷାହୁଏ ପ୍ରାକୃତିକ ବର୍ଷା ମଧ୍ୟ ହୁଏ ବର୍ଷା ସମୟ ଏବେ ତ ସବୁର ମାନେ ମୌସୁମୀ ସମୟରେ ବର୍ଷା ସମୟରେ ବର୍ଷା ହେଉନି କି ଶୀତ ସମୟରେ ଶୀତ ହେଉନି ତଥାପି ଯେତିକି ବର୍ଷା ହୁଏ ଆମର ତ ଚାଷ ବୁଝିକି ମୌସୁମୀ ସେଥିପାଇଁ ବର୍ଷା ଠିକରେ ହେଉଛି ଆଉ